କନ୍ଧମାଳ ଜିଲ୍ଲାରେ ମୁଖ୍ୟ ପରିବହନ ବିକଳ୍ପ ଗୁଡ଼ିକ ହେଲା ସଡ଼କ ପରିବହନ ଯୋଜନା ଏହି ସଡ଼କ ଯୋଜନା ହିଁ ଏକ ମାତ୍ର ପରିବହନର ବ୍ୟବସ୍ଥା ଅଟେ ଆମ କନ୍ଧମାଳ ଜିଲ୍ଲାରେ ରେଳ ବାଇର କୌଣସି ସୁବିଧା ନାହିଁ କିମ୍ବା ବିମାନ ବନ୍ଦରର ସୁବିଧା ନାହିଁ ତ ଆମ କନ୍ଧମାଳ ଜିଲ୍ଲାରେ ସଡ଼କ ମାଧ୍ୟମରେ ହିଁ ସମସ୍ତ ଜିନିଷ ବିଷୟବସ୍ତୁ ପରିବହନ କରାଯାଏ ତ ଗମନା ଗମନର ଏକ ମାତ୍ର ପଥ ହେଲା ସଡ଼କ ଏଇ ସଡ଼କ ମାଧ୍ୟମରେ ସାଇକେଲ ବସ ଟ୍ରକ ଆଉ କୌଣସି ଭି ଚାରିଚକିଆ ଯାନ ମାଧ୍ୟମରେ ଗମନା ଗମନ ହୋଇଥାଏ ତ ଏହି ସଡ଼କ ମାଧ୍ୟମରେ ହିଁ ଆମେ ବହୁତ ଟି ବସ୍ତୁ ବହୁତ ଗୁଡ଼ାଏ ଜିନିଷ ସାମାନ ବ୍ୟବହାର କରି ନେଇଥାଉ